ନଳକୂପ ଉଠାଜଳ ପରି ଜଳସେଚନ ପରି କାମ କରେ କାରଣ ପାଣି ଆଉ ପାଇପ୍ ସାହାଯ୍ୟରେ ବାୟୁର ଚାପ ଦ୍ୱାରା ଆମେ ନଳକୂପର ହ୍ୟାଣ୍ଡେଲ୍କୁ ଚାପିଲେ ପାଣି ଉପରକୁ ଉଠିଆସେ ଆମେ ସାଧାରଣତଃ ଗାଁ ଗହଳିରେ ନଳକୂପର ପାଣି ହିଁ ବ୍ୟବହାର କରୁ ସେଥିପାଇଁ ଆମକୁ ବହୁତ ସମୟ ଧରି ଅପେକ୍ଷା କରିବାକୁ ପଡ଼େ ନଳକୂପର ପାଣି ବିଶୁଦ୍ଧ ଅଟେ ତେଣୁ ସମସ୍ତେ ନଳକୂପ ଉପରେ ନିର୍ଭର କରିଥାନ୍ତି ଖରାଦିନେ ନଦୀ ନାଳ ଅପରିଷ୍କାର ପାଣି ଶୁଖିଯିବା ହେତୁ ଅପରିଷ୍କାର ଦେଖା ଦେଇଥାଏ ତେଣୁ ନଳକୂପ ପାଣି ସମସ୍ତେ ବ୍ୟବହାର କରନ୍ତି କିନ୍ତୁ ଖରାଦିନେ ପାଣି ମାଟି ତଳକୁ ଖସିଯାଇଥାଏ ଜଳୀୟ ଅଂଶ କମ୍ ଥିବାରୁ ଖରାଦିନେ ପାଣି ଶୁଖିଯାଇଥାଏ ବହୁତ ତଳକୁ ପାଣି ଖସିଯାଇଥାଏ ତେଣୁ ନଳକୂପରେ ହିଁ ପାଣି ଆମକୁ ଶୁଦ୍ଧ ପାଣି ମିଳିଥାଏ